ଆମ ଅଞ୍ଚଳର କୃଷକମାନେ କିପରି ସୁନିଶ୍ଚିତ କରିବେ ଯେ ସେମାନଙ୍କ ପଶୁମାନଙ୍କୁ ସୁରକ୍ଷିତ ଏବଂ ମାନ ଭାବରେ ପ୍ରକ୍ରିୟାକରଣ କେନ୍ଦ୍ରକୁ ପରିବହନ କରାଯାଇପାରିବ ମାନେ ପର୍ଯ୍ୟାପ୍ତ ସ୍ଥାନ ଏବଂ ଭେଣ୍ଟିଲେସନ୍ ପ୍ରଦାନ କରିବା ତାପକୁ ହ୍ରସ କରିବା ମାନେ ସେମାନେ ଯଦି କିଛି କାମ ପଶୁମାନଙ୍କ ଦ୍ୱାରା କିଛି କାମ କରେଇବା ବଲେ ଯେମିତିକି ଚାଷ ସହ କରେଇବା ବେଲେ ତାଙ୍କ ଦେହର ମାତ୍ରାରେ କିଛି ବିଗଡ଼ି ଯାଏକି କୌଣସି ଋତୁ ପରିବର୍ତ୍ତନରେ ତାଙ୍କ ଦେହର ଅବସ୍ଥା ଟିକେ ଖରାପ ଦେଖାଯାଇପାରେ ତ ସେହି ସମୟରେ କ'ଣ କରିବା ତ ସେହି ସମୟରେ ଯାଇକିନା ନିକଟତମ ପଶୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ସେଇଠି ତାଙ୍କ ଚିକିତ୍ସା କରିବା କିମ୍ବା ସେହି ଡାକ୍ତର ଙ୍କୁ ନେଇକି ନିଜ ଘରେ ଆଣିକି ସେ ପଶୁମାନଙ୍କୁ ଚିକିତ୍ସା କରିବା ନିହାତି ଜରୁରୀ ଓ ଏହି କେନ୍ଦ୍ରକୁ ପରିବହନ କେମିତି କରିବା ମାନେ ଏହି କେନ୍ଦ୍ରରେ ଯାଇକିନା ଆପଣ ସେ ତାଙ୍କୁ ହେଲ୍ପ ମାଗିପାରିବେ ଯେ ତାଙ୍କେ କିଛି ବୁଝୁନାହାନ୍ତି କି ସେ ଲେଖାପଢ଼ା ଜାଣିନାହାନ୍ତି କି ସେହି ସମୟରେ ତାଙ୍କୁ କିଛି ସ୍ୱାସ୍ଥ୍ୟ ପ୍ରଦର୍ଶନ କରିବାକୁ ସେ ଡାକ୍ଟରମାନେ ଆସିବେ ତ ସେହି ପଶୁ ଚିକିତ୍ସାମାନଙ୍କୁ କିଏ ଧ୍ୟାନ ଦେବାକୁ ପଡ଼ିବ ଯେ ପଶୁର କ'ଣ ହେଇଛି କ'ଣ ପାଇଁ ଏଇଟା ହେଇଛି କ'ଣ ପାଇଁ ସେ ଏମିତିଆ କରୁଛି ତା ଦେହ କେମିତି ବିଗଡ଼ିଛି ଋତୁ ପରିବର୍ତ୍ତନ ଯୋଗୁଁ କିମ୍ବା ଏଇଟା ସେଇଟା କୌଣସି ଗୋଟେ ରୋଗ ହେଇଥାଏ ତ ଆମେ କ'ଣ କରିବା ନିକଟତମ ସ୍ୱାସ୍ଥ୍ୟ ପଶୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇକିନା ତାଙ୍କ ସହିତ ପରାମର୍ଶ ନେଇକିନା ଆମେ କେଉଁ ନିୟମ ଗୁଡ଼ିକ ନେବାକୁ ଉଚିତ୍ ପଡ଼ିବ କେଉଁ ନିୟମ ସବୁ ଆମେ ନେଇପାରିବା ଏହି ଜିନିଷ ମାଧ୍ୟମରେ ଆମେ ଜାଣିପାରିବା ଯେ ଆମେ ଏ ସ୍ୱାସ୍ଥ୍ୟକେନ୍ଦ୍ରରୁ କିପରି ଉପଲବ୍ଧ ହେଉଛୁ ତ ଏଇ ପାଇଁ ପର୍ଯ୍ୟାପ୍ତ ଭେଣ୍ଟିଲେସନ୍ ପ୍ରଦାନ କରିବା ଚାପକୁ ହାସ କରିପାରିବା ଏହିସବୁ ଆମେ ପ୍ରଯୁକ୍ତି ନେଇପାରିବା